ଆମ ଓଡ଼ିଆ ଭାଷାରେ କିଛି ଆକର୍ଷଣୀୟ ଏବଂ ଅସାଧାରଣ ଶବ୍ଦ ଅଛି ଯେଉଁ ଯେଉଁଗୁଡ଼ାକ ଶୁଣିବା ପାଇଁ ଟିକେ ଅବାଗିଆ ଲାଗେ ଟିକେ ଅଲଗା ଲାଗେ ସେଗୁଡ଼ିକ ହେଲା ହଁ ବଲଦ ମୋତେ ବିନ୍ଧ ଗାଁ କଣିଆ ସିଂହାଣୀ ନାକି ଲେମ୍ବୁ ଯେତେ ଚିପିଲେ ବି ଖଟା